ମୋର ପ୍ରିୟ ମାଛଗୁଡ଼ିକର ନାମ ହେଲା ଭାକୁର ଶେଉଳ ଏବଂ ଇଲିଶି ଲୋକମାନେ ସମସ୍ତ ମାଛ ଖାଇବାପାଇଁ ପସନ୍ଦ କରନ୍ତି ଯେମିତି କଉ କଣାପୁଦ କାତିମାଛ ଇଲିଶି ଭାକୁର ରୋହି ଶେଉଳ ଶିଙ୍ଗି ଖପସା ଟେଙ୍ଗନି ବଏଁରା ଚୁନାମାଛ ଇତ୍ୟାଦି ଲୋକମାନେ ବେଶି କଣାପୁଦ ଆଉ ଚୁନାମାଛ ଖାଇବାପାଇଁ ପସନ୍ଦ କରନ୍ତି କାରଣ କଣାପୁଦ ମାଛରେ ଅଧିକ ପରିମାଣରେ ରକ୍ତ ଥାଏ ଆଉ ସେହି ମାଛ ଖାଇଲେ ଲୋକମାନଙ୍କ ଦେହରେ ରକ୍ତର ପରିମାଣ ବଢ଼ିଥାଏ ଏବଂ ଚୁନାମାଛ ଖାଇଲେ ଲୋକମାନଙ୍କ ଦେହରେ କ୍ୟାଲସିୟମର ପରିମାଣ ବଢ଼ିଥାଏ ସେଥିପାଇଁ ଲୋକମାନେ କଣାପୁଦ ଆଉ ଚୁନାମାଛ ଖାଇବାପାଇଁ ବେଶି ପସନ୍ଦ କରିଥାନ୍ତି ଆମ ଅଞ୍ଚଳରେ ଏହିସବୁ ମାଛ ବହୁତ ପରିମାଣରେ ବିକ୍ରି ହୁଏ ଏବଂ ମତ୍ସ୍ୟଜୀବୀମାନେ ତାଙ୍କର ଘର ଚଳାଇବା ପାଇଁ ମାଛ ବିକ୍ରିକରି ପଇସା ଆଣନ୍ତି ଚୁନାମାଛ ଖାଇଲେ ଆଖି ମଧ୍ୟ ଭଲ ହୋଇଥାଏ